ମୁଇଁ ଗୋଟେ ବ୍ୟବସାୟଟେ ବିଜନେସ୍ଟେ କର୍ବାର୍ ଲାଗି ଚାହୁଁଛେ ଯେନ୍ତାକି ପନିପରିବା ସବୁ ବିକ୍ବାର୍ ଲାଗି ଚାହୁଁଛେ ପାଖେ ଆଖେ ଦୁକାନ୍ ବାଡ଼ି କିଛି ନାଇନ ସବ୍କୁ ଯେନ୍ତା ସୁବିଧା ହେବା ପନିପରିବା ତିନିଚାରି କିଲୋମିଟର୍ ସପ୍ ବି ନେଇ ଯାଉଛନ୍ ବୋଲେ ସବୁଜିନିଷ୍ ମୁଇଁ ବିକିମି ପନିପରିବା ଯେତେ ଫଲ୍ ମୂଲ୍ ବି ବିକିଲେ ହେବା ଫଲ୍ ମୂଲ୍ ବି ବିକିଲେ ହେବା ସବ୍ ଫଲ୍ ମୂଲ୍ ବି କିଣା କିଣାବିକା କର୍ବି ଯେନ୍ତାକି ଆରୁ ଆମର୍ ତ ବାରିରେ ଚାଷ୍ ବାଡ଼ି ବି କରୁଛୁ ଯେନ୍ତାକି ମୁଇଁ ବାହାରି ଯାଉଛେ ତିନ୍ ଚାରି କେ ଜି ବାହାରି ଯାଉଛେ ପାତଲ୍ ଘଣ୍ଟା ଯେନ୍ତାକି ହଉଛେ କନଚା ମିର୍ଚ୍ଚା ବି ବାହାରୁଛି ଚଟନି ପତର୍ ହୁଇଲ୍ ଶାଗ୍ ଭାଜିର୍ ଶାଗ୍ ଏନ୍ତା କରି ବହୁତ୍ ଜିନିଷ୍ ବାହାରି ଯାଉଛି ସେଥିର୍ ନୁ ଅଧା ମିଳିଯାଉଛେ ଆର୍ ବ୍ୟବସାୟ ବି ଯଦି କର୍ମି ବୋଲେ ବାହାରୁ ବି ନୁପି ନୁପା କରି ଆନ୍ବି ବୋଲେ ଠିକ୍ ମୁହିଁ ବିକିର୍ କରିପାର୍ମି ବୋଲେ ଭାବୁଚେ ଦି ପଇସା ହେବା ବୋଲେ ଦୁକାନ୍ ବାଡ଼ି ଦେମି ପହେଲା ଏଇ ଛୋଟ୍ ନୁ ତ ଷ୍ଟାର୍ଟ୍ କରୁଛେଁ ଏନ୍ତା କେନ୍ତା ହେବା ଯେ ଫଲ୍ ମୂଲ୍ ବି ଅଧା ଆନିକରି ବିକ୍ବା କେ ବଡ଼୍ବା ଯେନ୍ତା କି ଡ଼ାଲିମ୍ ଫାଲିମ୍ ହେ ଅଙ୍ଗୁର୍ କଦିଲ୍ ଏନ୍ତା କି ସବୁ ମିଲିଯାଉଛେ ସବୁ କେ ବିକା ଭଙ୍ଗା କରିକରି ଠିକ୍ ହିସାବେ ବ୍ୟବସାୟଟେ ଷ୍ଟାର୍ଟ୍ କର୍ମି ମୁଇଁ